ଆମେ କେମିତି ସ୍ଥିର କରିପାରିବେ ଯେ ରୁପଣ କରିବେ ଆମେ ଚାଉଳ ଡ଼ାଲି ଜାତିୟ ତୈଳବୀଜ ଜୁଟ ନଡ଼ିଆ ଓ ହଳଦୀ ଏବଂ ଶସ୍ୟ ବିଭିନ୍ନ ଖାଦ୍ୟ କିମ୍ବା ପନିପରିବା ସଫଳ କରିପାରିବା ସେଥିପାଇଁ ଆମକୁ ଯାହା କିଛି ବି ବାଣିଜ୍ୟ ଶିଳ୍ପରେ ଲାଗିବ ଯାହାକି ବଗିଚା ଲଗେଇବ ଯାହାକି ଚାଷ କରିବା ବଗିଚାରେ ଯାହାକି ନଡ଼ିଆ ଗଛ ଲାଗିପାରିବା ଚାଷରେ ଏବଂ ଧାନ ହେବ ଏବଂ ଡ଼ାଲି ଜାତିୟ ହେବ ଯାହାକି ଆମେ ପନିପରିବାର ସବୁବେଳେ ଯୋଗେଇଥାଉ ସେଥିରେ ଆମକୁ ଭଲ ଖାଦ୍ୟ ମଳିଥିବାରୁ ସ୍ୱାସ୍ଥ୍ୟ ଭଲ ଥାଏ ସେଥିପାଇଁ

ସେ ଖାଦ୍ୟକୁ ଖାଉ ଆଉ ସେ ପନିପରିବାକୁ ବି ଆମେ ମାର୍କେଟ୍ରେ ବିକ୍ରି କରିଥାଉ ଆଉ ସେ ପନିପରିବାକୁ ଆମେ ସମସ୍ତେ ଖାଇଥାଉ